ଆମ ପିଲାବେଳେ ଏ ଅନେକ ପ୍ରକାର ଖେଳ ଖେଳୁଥେଲୁ ଆ ସେଥିରେ ଯେମିତି କବାଡ଼ି ବାଗୁଡ଼ି ଡ଼ାଳିମାକୁଡ଼ି ଭଲିବଲ୍ ଫୁଟବଲ ଗିଲିଦଣ୍ଡା ବାଟି ତାସଖେଳ ଲୁଡ଼ୁଖେଳ ବିଭିନ୍ନ ପ୍ରକାରର ଖେଳ ଖେଳୁଥେଲୁ ଆଉ ମୁଁ କବାଡ଼ି ଖେଳେ ବାଗୁଡ଼ି ଖେଳେ ଫୁଟବଲ ବି ଖେଳେ ହେଲେ ମୋର ସବୁଠାରୁ ପ୍ରିୟ ଖେଳ ହେଉଛି ଫୁଟବଲ ଖେଳ ମୁଁ ଫୁଟୁବଲରେ ଗୋଲକିପର ରହେ ମୁଁ ଭଲ ଗୋଲକିପର କରେ ଆମ ଅଞ୍ଚଳରେ ମୋତେ ଭାରି ଭଲପାଆନ୍ତି ଏଇ ଯେମିତି ରଜପର୍ବରେ ହୁଏ ରଜପର୍ବ ଆମର ପାଳନ ହେଲେ ସେ ସମୟରେ ଆମ ଆଖ ପାଖର ଗାଁ ମାନଙ୍କରୁ ଏଇ ଯେମିତି ଫୁଟୁବଲ ଦଳମାନେ ଆସନ୍ତି ସମସ୍ତଙ୍କୁ ନିମନ୍ରଣ କରାଯାଏ ଆମର ଏଠାରେ ଏକ ବଡ଼ ପ୍ରତିଯୋଗିତା ଆୟୋଜନ ହୁଏ ସେଇ ପ୍ରତିଯୋଗିତାରେ ସବୁଦଳ ଫୁଟବଲ ଖେଳିବାକୁ ଆସନ୍ତି ଆମ ଦଳ ବି ଯାଇଥାଏ ଆମ ଗାଁର ଯେଉଁ ଦଳ ଅଛି ମୁଁ ଆମ ଗାଁ ଦଳରେ ଖେଳେ ଆଉ ମୁଁ ଗୋଲକିପର ରହେ କାରଣ ମୁଁ ଭଲ ଗୋଲକିପର କରେ ବୋଲି ମୋତେ ଆମ ଅଞ୍ଚଳର ଲୋକମାନେ ଆଖ ପାଖର ଗାଁର ଯେଉଁ ଫୁଟବଲ ଦଳ ଗୁଡ଼ିକ ଅଛନ୍ତି ସେମାନେ ବି ମୋତେ ବହୁତ ଭଲପାଆନ୍ତି ଆଉ ବଡ଼ବଡ଼ ପ୍ରତିଯୋଗିତା ମାନ ଯଦି ଅନୁଷ୍ଠିତ ହେଲେ ସେମାନେ ଖେଳିବାକୁ ଯଦି ଯାଆନ୍ତି ଆମ ଦଳ ଯଦି ନ ଯାଇଥାଏ ତାହେଲେ ମୋତେ ବି ତାଙ୍କ ଦଳରେ ନିଅନ୍ତି ଖେଳାଇବା ପାଇଁ ଆଉ